ହ୍ୟାଲୋ ହଁ ହଁ ମୁଁ ରମେଶ କହୁଛି ମୁଁ ତ ସେଇଆ ଚିନ୍ତା କରୁଥିଲି ମୁଁ କହିଲି କାହିଁ ଗଜା ବାବୁ ଏତେ ଯାଆଁକେ ଫୋନ୍ କରିନି ଆମେ ସାଙ୍ଗ ହୋଇକି ଯିବା ଆଉ ଅଜୁ ବି କହୁଥିଲା ଯିବ ସେ ମିଥୁନୁ ରାଜୁ ବି କହୁଥିଲା ଯିବ ଆଉ ଯୋଡ଼େ ବାଇକ ଧରିକି ସମସ୍ତେ ବାହାରିକି ଯିବା ଆଉ ରାମ ରାମ କୁ ଫୋନ କରିଥିଲି ସିଏ କହୁଥିଲା ରାତି ବାରଟା କୋଡ଼ିଏ ରେ ଯାଇଁକି ମହା ଦୀପ ଉଠିବ

ଆଉ ରହିବାକୁ ପଡ଼ିବ ଆଉ ରାତି ବାରଟା କୋଡ଼ିଏରେ ସେହିଠୁ ଆସିବା ଅସମ୍ଭବ ରହିବାକୁ ନାହିଁ ସେହି ସେହି ତ ସବୁ ସେହି କପିଳାସ ମନ୍ଦିରରେ ହିଁ ରହିବାକୁ ପଡ଼ିବ କାହିଁକି ନା ରାତିରେ ଆଲାଓ ନାହିଁ ସେହିଠି ହାତୀ ପ୍ରବଳ ତମେ କପିଳାସ ତଳକୁ ଆସି ପାରିବନି ରାତିରେ ଆଲାଓ ନାହିଁ ସେ ଵ୍ୟାରିକେଡ୍ ଭିତରେ ଯିଏ ରହିବ ସେହିଠି ରହିବାକୁ ପଡ଼ିବ ଆଉ ବିଶ୍ରାମାଗାର ସରକାର ତରଫରୁ ଭଲ ବ୍ୟବସ୍ଥା ବି ହୋଇଛି ସେହିଠି ରହିବାକୁ ପଡ଼ିବ ଆଉ ମହାଦୀପ ଦୀପ ଦୀପ ସବୁ ଜିନିଷ ସେହିଠି ଆଭେଲେବେଲ ଦୀପ ଭୋଗ ନଡ଼ିଆ ସବୁ ସେହିଠି ମିଳିଯିବ କିଛି ନେବାକୁ ପଡ଼ିବନି ଆମେ ଖାଲି ଏହିଠୁ ସମୟ ଦେଖିକି କେତେବେଳେ ବାହାରିବା ବ୍ୟବସ୍ଥା କର ଯିବା ହେରି ଆଉ ହଁ ଗାଈ କ୍ଷୀର ନେବାକୁ ପଡ଼ିବ ହଁ

ହ୍ୟାଲୋ ଦେ ଦେଶୀ ଜିନିଷ ଟା ନେବା ଟା ସବୁଠୁ ଭଲ ଆମର ସେହିଠି ମିଳିବ ଡାଳଡ଼ା ଘିଅ ଆଉ ବିଭିନ୍ନ ପ୍ରକାର ମିଶ୍ରଣ ଘିଅ ମିଳିବ ଆମର ଦେଶୀ ଘିଅ ଦେଶୀ କ୍ଷୀର ଆମେ ଘରୁ ନେଇକି ଯିବା ବହୁତ ଭଲ ହଁ ମୁଁ ତ ସେଇଆ ଭାବୁଥିଲି ଘରୁ ହଁ ଘରୁ ଅରୁଆ ଚାଉଳ ଆଉ ମୁଗ ଡାଲି ଆଉ ଦେଶୀ ଆମର ଗାଈ ଘିଅ ଭି ଘରେ କିଛି ଅଛି ନେଇଯିବା ଆଉ କାଠ ସେହିଠି ସଂଗ୍ରହ କାଠ ମିଳିଯିବ ସେହିଠି ଆମେ ସେହିଠି ଭଡ଼ାକୁ କାଠ ଡେକ୍ଚି ସବୁ ମିଳିଯିବ ଆମେ ଖାଲି ଏହି ଯେଉଁ ଚାଉଳ ଘିଅ ଏହିଠୁ ବାଇକ ରେ ଧରିକି ଯିବା ସେହିଠି ଗଲେ ଆରାମ ସେ ଭୋଗ ଠାକୁରଙ୍କ କତିରେ ପ୍ରସାଦ ଲଗାଇ ଆଉ କିଛି ଲୋକଙ୍କୁ ଗରିବ ଲୋକଙ୍କୁ ବାଣ୍ଟି ଦେବା ସେହିଠି ଆଉ ହଁ ତାହେଲେ ସକାଳ ନଅଟାରେ ବାହାରିବା ପଡ଼ିବ ନଅଟାରୁ ଦଶଟା ଭିତରେ ବାହାରି ଆମେ ପାଞ୍ଚଟା ସୁଦ୍ଧା ଚାରିଟା ସୁଦ୍ଧା ଏହି ସବୁ କାମ ସାରିଦେବା ନା ନାହିଁ ସେମାନଙ୍କୁ ସମସ୍ତେ ଆମେ ତ ଜମା ପାଞ୍ଚ ଜଣ ଯାଉଛେ ସମସ୍ତେ ଯଦି ସହଯୋଗ ନ କରିବା ଏହି କାମ ହୋଇ ପାରିବନି ନା ସହଯୋଗ କରିବାକୁ ପଡ଼ିବ ନା ତେଣୁ ତାଙ୍କୁ କହିବା ହଁ ନେଇହେବ ଆରାମ ସେ ହଁ ସେହି ବ୍ୟବସ୍ଥା ହିଁ କରିକି ସେମିତି ହଉ ହଉ ହଉ ରହିଲି